ଜୀବଜନ୍ତୁଙ୍କ ଯତ୍ନ ନେବା ପାଇଁ ଆମେ ଆମ ବୟସ୍କ ମାନଙ୍କ ଠାରୁ ଆମେ ଶିକ୍ଷା ଲାଭ କରିଥାଉଁ ଏବଂ ଗୋଟେ ଗୋଟେ ଜୀବଜନ୍ତୁକୁ ଆମେ ଯତ୍ନ ନେବା ପାଇଁ କିଛି ଡାକ୍ତରଖାନାକୁ ପରାମର୍ଶ ଗୋଟେ ପରାମର୍ଶ ଦେଇକି ତାଙ୍କ ଠାରୁ ସାହାଯ୍ୟ କରିବାକୁ ମିଲିଥାଏ ଏବଂ ଆମେ ମଧ୍ୟ କୌଣସି ଡାକ୍ତରଖାନାରେ ଯାଇକି ମଧ୍ୟ ବହୁତ ପ୍ରକାର ଇଞ୍ଜେକ୍ସନ୍ ବହୁତ ପ୍ରକାରର ମିଲିଥାଏ ସେଥିପାଇଁ ଆମେ ଜୀବଜନ୍ତୁଙ୍କ ଯତ୍ନ ନେବା କଥା